ଆମର ଅଞ୍ଚଳରେ ଏ ଟି ଏମ୍ର ଭଲ ସୁବିଧା ନାହିଁ କ'ଣ ହେଲା କି କେତେବେଳେ ଏ ଟି ଏମ୍ ଚାଲିଲେ ଚାଲୁଛି ନହେଲେ ନାହିଁ ଆମେ ନଗଦ କାରବାର କରିବାର ଲାଗି ଆମକୁ କେତେବେଳେ ସୋନପୁର ଯିବାକୁ ପଡ଼ୁଛି ତ କେତେବେଳେ ବାଉଁଶୁଣୀ ଯିବାକୁ ପଡ଼ୁଛି ଆମର ଏହି ପାଖେ କୌଣସି ବି ସୁବିଧା ନାହିଁ ସେଥିଲାଗି ଆମର ଗାଁଗହଳି ଏହି ଅଞ୍ଚଳ ମାନଙ୍କରେ ଯେଉଁ ଗ୍ରାହକ ସେବାଗୁଡ଼ାକ ଖୋଲିଛନ୍ତି ସେମାନେ ଆମକୁ ସେବା ସୁଯୋଗ ଦେଉଛନ୍ତି ସୁବିଧାସୁଯୋଗ ଦେଇକରି ଆମକୁ ନଗଦ ଟଙ୍କାର ସହଯୋଗ କରିକରି ଆମର ପଇସାକୁ ଉଠାଇକରି ଆମର ଏକାଉଣ୍ଟରୁ ଆମକୁ ଯେମିତିସେମିତି କରି ଯୋଗାଉଛନ୍ତି ସେଥିଲାଗି ଗ୍ରାହକ ସେବା ଭାଇମାନଙ୍କୁ ବିଶେଷ ବିଶେଷ ଧନ୍ୟବାଦ